ମୁଇଁ ଘରର୍ ଅଗଡ଼ାନ ବଗିଚା କର୍ସିଁ ଏବଂ ଛାତ୍ ଉପ୍ରେ ବି କର୍ସିଁ ଅଗଣାନେ ବଗିଚା କର୍ବାର୍ଟା ଗୁଟେ ଅଲ୍ଗା ମଜା ଲାଗ୍ସି ବଗିଚା ରେ ମୁଇଁ ଅନେକ୍ ପ୍ରକାର୍ ପନିପରିବା ଚାଷ୍

ଗଛ୍ ଲଗାସିଁ ଯେନ୍ତାକି ପାତଲ୍ଘଣ୍ଟା ପିଆଜ୍ ବାଇଗନ୍ କୁବି ଭେଣ୍ଡି ଆଲୁ ମକା ଚାଷ କର୍ସିଁ କାଁହେଲେ ବଏଲେ ମୁଇଁ ଯଦି ଘରର୍ ମୁଇଁ ନିଜେ ଚାଷ୍ କର୍ମି ବଏଲେ ଇଥିରେ ବିନା ସାର୍ ଉଷୋ ଦେଇକିରି ଜୈବିକ ପ୍ରଣାଳୀଥି କର୍ସିଁ ଜୈବିକ୍ ପ୍ରଣାଳୀରେ ଚାଷ୍ କଲେ ଭଲ୍ ଏ ଯଦି ଆମେ ରାସାୟନିକ ପଦ୍ଧତିରେ ଚାଷ୍ କର୍ମା ବଏଲେ ଆମର୍ ଦେହର୍ ଲାଗି କ୍ଷତି ଆଏ ସେଥିର୍ଲାଗି ଆମେ ଜୈବିକ୍ ପଦ୍ଧତିଥି ଚାଷ୍ କଲେ ଭଲ୍ ଆମେ ଯଦି ଜୈବିକ୍ ପଦ୍ଧତିରେ କରାଯାଇଥିବା ଜିନିଷ୍ ସବୁ ଖାଏମା ବଏଲେ ଆମର୍ ସ୍ୱାସ୍ଥ୍ୟ ଲାଗି ଭଲ୍ ଏ ସେଥିଲାଗି ମୁଇଁ ଘର୍ ବାରି ବାରିରେ କିଛିଟା ବଗିଚା କର୍ସି ସେଥି ଫୁଲ୍ ଫୁଲା ଏନ୍ତାକରି ବି ଭଲ୍ ଲାଗ୍ସି ସୁନ୍ଦର୍ ଲାଗ୍ସି ଫୁଲ୍ ଯଦି ଫୁଲ୍ ଲଗେଇଥିଲେ ବଗିଚାଟା ବହୁତ୍ ସୁନ୍ଦର୍ ଲାଗ୍ସି କେତେବେଲେ ଯଦି ମାଇଣ୍ଡ୍ ଡିଷ୍ଟର୍ବ୍ ହେଲା ବଏଲେ ବଗିଚା ଆଡ଼େ ଟିକେ ବୁଲିଗଲେ ଭଲ୍ ଲାଗ୍ସି ମାଇଣ୍ଡ୍ ଫ୍ରେଶ୍ ମାଇଣ୍ଡ୍ ଟିକେ ଫ୍ରେଶ୍ ଲାଗ୍ସି ବଗିଚାନ ବହୁତ୍ ଟେ ଫୁଲ୍ ଗଛ୍ମନେ ଅଛେ ଯେନ୍ତାକି ଗୁଲାପ୍ ଫୁଲ୍ ଦେଖ୍ବାର୍ ଲାଗି ବହୁତ୍ ସୁନ୍ଦର୍ ଲାଗ୍ସି ଲୁକର୍ ମନ୍କେ ମୋହିନେସି ଆରୁ ତାର୍ ସାଙ୍ଗେ ଅନେକ୍ ଫୁଲ୍ ଫଲ୍ର ବିି ଯୋଗାହେଇଛେ ବଗିଚାରେ ତାର୍ ସାଙ୍ଗେ ଆର୍ ବିି ପନିପରିବା ଚାଷ୍ କରାହେଇଛେ ଯେନ୍ଟାକି ଜୈବିକ୍ ପ୍ରଣାଳୀଥି ହେଇଛେ ଜୈବିକ୍ ପ୍ରଣାଳୀରେ ଚାଷ୍ କରାହେଇଛେ ବଗିଚାର୍ ରେ ସକାଲୁ ଉଠ୍ଲେ ବୁଲି ଆଏଲେ ମନ୍କେ ଫୁର୍ତ୍ତି ଲାଗ୍ସି ଆରୁ ସେନର୍ ଯେନ୍ ଫୁଲ୍ ଗଛ୍ମାନେ ଅଛେ ଫୁଲ୍ ଫୁଟିଥିବା ବଏଲେ ବହୁତ୍ ବଢ଼ିଆଁ ଦିସ୍ସି ମନ୍କେ ମୋହି ନେଇଯାଏସି